ଆମ୍ଭ ଅଞ୍ଚଳରେ ଏକ ଐତିହାସିକ ପିଠ ଭାବରେ ବାବା ବଦ୍ରୀନାଥଙ୍କ ପିଠ ଯାହାକି ତାଳବଣିର ତିନିଶହ ମିଟର ଉଚ୍ଚତା ପାହାଡ଼ ଉପରେ ଅବସ୍ଥିତ ଉଣେଇଶହ ପଞ୍ଚଷଠି ମସିହାରେ ଏହି ଐତିହାସିକ ପୀଠଟି ଗଢ଼ି ତୋଳିଥିଲେ ଏହା ରଣପୁରର ରାଜା ଏଠାରେ ଶୈବ ପୀଠକୁ ସ୍ଥାପନ କରିଥିଲେ ଏବଂ ରାଜା ରାଜୁଡ଼ା ସମୟ ହୋଇଥିବାରୁ ମାଳି ମହାପାତ୍ର ବ୍ରାହ୍ମଣମାନଙ୍କୁ ନିଯୁକ୍ତି ନିମନ୍ତେ ଜମିଦାନ କରି ଥଇଥାନ କରିଥିଲେ ଏହା ଏହି ଶୈବପୀଠକୁ ଆଖପାଖ ଦଶ ପନ୍ଦର ଖଣ୍ଡ ଗ୍ରାମର ଲୋକମନେ ଆସିଥାନ୍ତି ଏବଂ ଶିବ ପୂଜା କରିଥାନ୍ତି ବର୍ଷକେ ତିନିଥର ଏହି ଶୈବପୀଠରେ ଉତ୍ସବ ପାଳନ କରାଯାଏ ଯାହାକି କାର୍ତ୍ତିକ ପୂର୍ଣ୍ଣମୀ ମହୋତ୍ସବ ପାଳନ କରାଯାଏ ଏବଂ ଶିବରାତ୍ରୀରେ ଉତ୍ସବ ପାଳନ କରାଯାଏ ଏବଂ ଦଶହରାକୁ ମଧ୍ୟ ଏଠାରେ ମହାଯଜ୍ଞ ତିନିଦିନ ଧରିକରି ହୋଇଥାଏ ଆଖପାଖ ଅଞ୍ଚଳରୁ ଏବଂ ଅନ୍ୟ ଜିଲ୍ଲାମାନଙ୍କରୁ ମଧ୍ୟ ଲୋକ ଆସିଥାନ୍ତି ଏହି ଶୈବପୀଠ ଏକ ଐତିହାସିକ ପୀଠ ଭାବେ ଆମ୍ଭ ଅଞ୍ଚଳରେ ଜଣାଶୁଣା ଐତିହାସିକ ପୀଠ